ମୋତେ ଶୀତ ଋତୁରେ ମତେ ଭ୍ରମଣ କର୍ବାର୍କେ ବହୁତ ପସନ୍ଦ ଲାଗ୍ସି କାଁ କରିକି ଶୀତ ଋତୁ ଗୁଟେ ଏନ୍ତା ଋତୁଟିଏ ଯେନ୍ତା କି ତା'ର୍ ମାନେ ଥଣ୍ଡା ବି ହେବା ଆଉ ଗରମ୍ ବି ହେବା ତେଣୁ କରି ଶୀତ ଋତୁରେ ମୋତେ ଭ୍ରମଣ କର୍ବାର୍ କି ଭଲ ଲାଗ୍ସି ଶୀତ ହେଉଥିବା କମୁଥିବା ତେଣୁ କରି ମୁଇଁ ଶୀତ ଋତୁରେ ଭ୍ରମଣ କର୍ସି ଆଉ ଶୀତ ଋତୁ ଗୁଟେ ଏନ୍ତା ଋତୁ ଏ ଯେନ୍ତା କି ଲୋକ୍ ପସନ୍ଦ୍ କର୍ସନ୍ ଗରମ୍ ନାଇଁ ହୁଏ ଥଣ୍ଡା ନାଇଁ ହୁଏ ଉଭୟ ସମାନ ସମାନ ଋତୁରେ ସମାନ ସମାନ ଭାବରେ ହେଇସି ତେଣୁ ଆମର ଇ ଋତୁ କେ ବହୁତ୍ ଲୋକ୍ ପସନ୍ଦ୍ କରୁସନ୍ ଆର୍ ଇ ଋତୁ ଆମର୍ ଶୀତ ଋତୁ ଗଲା ପରେ ଖରା ଋତୁ ଆଇସି ଆର୍ ମୋତେ ଇ ଋତୁ କେ ଏତିକି ଭଲ ଲାଗ୍ସି ଯେନ୍ତା ତାର୍ ମାନେ ଆପଣମାନଙ୍କୁ କାଁଣା ଆର ମୁଇଁ କହେମି ତୁକେ ମୁଇଁ ଏତିକି ଭଲ ପାଏସି ଏତିକି ମୋତେ ଭଲ ଲାଗ୍ସି ଯେନ୍ତା କି ମୋତେ ବହୁତ୍ ପସନ୍ଦ୍ ଲାଗ୍ସି